ଭାରତର ଫ୍ୟାସନ ବିଷୟରେ ମୁଁ ବହୁ କିଛି ଭାବନା ରଖିଛି ମୁଁ ଭାବେ ଯେ ପୂର୍ବ ତୁଳନାରେ ପୋଷାକ ପରିଚ୍ଛଦର ବହୁମାତ୍ରାରେ ପରିବର୍ତ୍ତନ ହୋଇଛି କିନ୍ତୁ ପାଶ୍ଚାତ୍ ଫ୍ୟାସନ ଭାରତରେ ଫ୍ୟାସନକୁ ବହୁ ପରିମାଣରେ ପ୍ରଭାବିତ ମଧ୍ୟ କରିଛି ଯେପରିକି ପୂର୍ବରୁ ବ୍ୟବହୃତ ହେଉଥିବା ପୋଷାକ ଏବଂ ଆଭୂଷଣମାନ ମଧ୍ୟଙ୍କୁ ଲକ୍ଷ୍ୟ କରି ଏବେକା ସମୟରେ ମଧ୍ୟ ସେହିଭଳି ପୋଷାକ ସହ ଆଭୂଷଣମାନ ନିର୍ମିତ କରା ଯାଉଛି ଏବଂ ମୋର ଭାବନା ଯେ ଶାଢ଼ୀ ସହ ବିଭିନ୍ନ ପ୍ରକାରର ଆଭୂଷଣ ଯେପରିକି ହାର ମୁକୁଟ କଣ୍ଠହାର ଅଣ୍ଟାବିଛା ଏହିଭଳି ଆଭୂଷଣ ସହିତ କୁର୍ତ୍ତି ତାସହିତ ଶାଢ଼ୀ ଏହିସବୁ ଗହଣା ଏବଂ ପୋଷାକ ବ୍ୟବହୃତ କରେ ଏବଂ ମୁଁ ଏହିସବୁ ଜିନିଷ ଆମର ଘରପାଖ ମାର୍କେଟରୁ କିଣିଥାଏ